ମୟୁରଭଞ୍ଜ ଜିଲ୍ଲାରେ ବିକାଶ ଏବଂ ଅଭିବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ୱାନ ଏବଂ ସୁଯୋଗ ଗୁଡ଼ିକ ଓ ସରକାର ବହୁତ କରିଥାନ୍ତି ସୁଯୋଗ ପାଉଥିବା ବ୍ୟକ୍ତି ମାନେ ଅଭିବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ସମ୍ମୁଖୀନ ହୋଇଥିବା ବ୍ୟକ୍ତିମାନଙ୍କୁ ବହୁ ପ୍ରକାରର ବିଜୁ ପକ୍କା ଘର ସଡ଼କ ନଳକୂପ ଏବଂ ଏସ୍ ଏ ଜି ଗ୍ରୁପ୍ମାନଙ୍କୁ ବହୁ ସୁଯୋଗର ପ୍ରଦାନ କରିଥାନ୍ତି ଏଇ ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକାର ସୁଯୋଗ ପ୍ରୟୋଗ କରାଇଥାନ୍ତି ସରକାର ବିଭିନ୍ନ ପ୍ରକାରର ର ଯୋଜନା ମଧ୍ୟ ବାହାର କରିଥାନ୍ତି ରାଜ୍ୟ ସାମାଜିକ ସାମାଜିକ ପରିବେଶ ଏବଂ ଅର୍ଥନୈତିକ ଅର୍ଥନୈତିକ ମଧ୍ୟରେ ଏ ମୟୁରଭଞ୍ଜ ଜିଲ୍ଲାରେ ବିକାଶ ନିମନ୍ତେ ଅଭିବୃଦ୍ଧି ସମ୍ମୁଖୀନ ହେଉଥିବା ଜିଲ୍ଲା ଗୁଡ଼ିକ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲା ଅନ୍ୟତମ ଦୁର୍ଗମ ଅଞ୍ଚଳରେ ମୌଳିକ ସମ୍ବଳର ଅଭାବ ନେତାମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି କାଦୁଅ ରାସ୍ତା ଏବଂ ଗାଁ ଗହଳିରେ ପାନୀୟ ଜଳ ଅସୁବିଧା ନଳକୂପ ଏପରିକି ଗ୍ରାମାଞ୍ଚଳ ଗୁଡ଼ିକରେ ବହୁ ଦୂରକୁ ଯାଇ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏବଂ ରାସ୍ତା ଘାଟରେ କାଦୁଅ ରାସ୍ତା ଘର କୌଣସି ପ୍ରକାରର ପ୍ରତିଶ୍ରୁତି ମଧ୍ୟ ଦେଇନଥାନ୍ତି ପ୍ରତିଶ୍ରୁତି ଦେଇକି ମଧ୍ୟ ରାସ୍ତା କିମ୍ବା ନଳକୂପର ସୁଯୋଗ ମଧ୍ୟ କରିନଥାନ୍ତି ଏହି ଏବଂ ବିଭିନ୍ନ ପ୍ରକାରର ସୁଯୋଗ ମଧ୍ୟ ପ୍ରଧାନ କରିନଥାନ୍ତି ଅଞ୍ଚଳରେ ମୌଳିକ ସମ୍ବଳର ଅଭାବ ହେତୁ ସରକାର କୌଣସି ପ୍ରକାରର ସାହାଯ୍ୟ ମଧ୍ୟ କରିନଥାନ୍ତି ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ଦୃଷ୍ଟିରୁ ଦେଖିବାକୁ ଗଲେ କେଉଁଠି ରାସ୍ତା ଘାଟରେ କାଦୁଅ ଧଡ଼ା ଆଉ ଆଉ କୌଣସି ଜାଗାରେ ଏ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ତେଣୁ ଦୁର୍ଗମ ଅଞ୍ଚଳରେ ମୌଳିକ ସମ୍ବଳର ଅଭାବ ଓ ପ୍ରତିଶ୍ରୁତି ମିଥ୍ୟା ବୋଲି ପ୍ରତିଶ୍ରୁତି ଦେଇଥାନ୍ତି ତେଣୁ ସେଥିପାଇଁ ଆଉ ସାମାଜିକ ସାମାଜିକ ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ୱାନ ଏବଂ ନେତାମାନଙ୍କ ମିଥ୍ୟା ପ୍ରତିଶ୍ରୁତି ମଧ୍ୟ ଦେଇଥାନ୍ତି ସେଥିପାଇଁ ମୟୁରଭଞ୍ଜ ଜିଲ୍ଲାରେ ବିକାଶ ଏବଂ ଅଭିବୃଦ୍ଧି ଦୃଷ୍ଟିରୁ କୌଣସି ପ୍ରକାରର ସୁଯୋଗ ଅତିକମ୍ରେ ମିଳିଥାଏ